ମୁଁ ବୁଲୁଥିବା ସମୟରେ ଆକାଶରେ ଉଡ଼ିଯାଉଥିବା ବିଭିନ୍ନ ପ୍ରକାର ପକ୍ଷୀମାନଙ୍କର ଫଟୋ ଉଠେଇବାକୁ ଚେଷ୍ଟା କରିଛି ଏବଂ ଉଠାଇଛି ମଧ୍ୟ ଆକାଶରେ ଉଡ଼ୁଥିବା ପକ୍ଷୀମାନଙ୍କୁ ଦେଖି ବହୁତ ଭଲ ଅନୁଭବ ହୁଏ ସେମାଙ୍କର ଫଟୋ ମଧ୍ୟ ଉଠେଇବାକୁ ଚେଷ୍ଟା କରି ସେମାନଙ୍କର ଫଟୋ ମଧ୍ୟ ଉଠାଇ ଥାଏ ଏ ବିଭିନ୍ନ ପ୍ରକାର ଘଞ୍ଚ ଜଙ୍ଗଲକୁ ଯାଇ ସେଠାରେ ବସିଥିବା ପକ୍ଷୀମାନଙ୍କ ଫଟୋ ଉଠେଇବାକୁ ବହୁତ ଭଲଭାବେ ଭଲ ଲାଗେ ଏ ଯାହାଦ୍ଵାରା ବିଭିନ୍ନ ପ୍ରକାର ଫଟୋ ମଧ୍ୟ ଉଠାଇ ହୁଏ ଘଞ୍ଚ ଜଙ୍ଗଲରେ ବସିଥିବା ପକ୍ଷୀ ର ଫଟୋ ଉଠାଇଲେ ମନକୁ ବହୁତ ଆନନ୍ଦିତ ମିଳେ ଭିତରକନିକା ଚିଲିକା ଭଳି ବିଭିନ୍ନ ପ୍ରକାର ଘଞ୍ଚ ଜଙ୍ଗଲରେ ବିଭିନ୍ନ ପ୍ରକାର ଅନ୍ୟ ଦେଶରୁ ଆସିଥିବା ପକ୍ଷୀମାନଙ୍କୁ ଦେଖିବାକୁ ମିଳିଥାଏ ଏବଂ ସେମାନଙ୍କର ଫଟୋ ଉଠାଇ ସେମାନଙ୍କର ଫଟୋ ଉଠାଇବା ଦ୍ଵାରା ବିଭିନ୍ନ ପ୍ରକାର ମନକୁ ଆନନ୍ଦିତ ମିଳିଥାଏ ଏବଂ ଚମତ୍କାରୀତା ମଧ୍ୟ ହୋଇଥାଏ